ମୋତେ ପାହାଡ଼ ଚଢ଼ିବାକୁ ବି ଭଲ ଲାଗେ ଆଉ ଦୋଳିରେ ବି ବସିବା ପାଇଁ ଉଚ୍ଚକୁ ଯାଇକି ବହୁତ ସମୟ ଯାଏଁ ବସିବା ପାଇଁ ଭଲ ଲାଗେ କିନ୍ତୁ ଏବେ ସମୟରେ ମୋତେ ଉଚ୍ଚ ଦୋଳିକେ ଯାଇକି ତଳକୁ ଆସିଲା ବେଳକୁ ଭୟ ଲାଗୁଛି ସେଥିପାଇଁ ଆଉ ମୋତେ ବସିବାକୁ ମନ ଲାଗୁ ନାହିଁ ନହେଲେ ଆଗୁ ମାନେ ବଡ଼ ବଡ଼ ପାହାଡ଼କୁ ଯାଇଛି ଉଠିଲା ବେଳକୁ ବି ସପୋର୍ଟିଙ୍ଗ ଆକାରରେ ବି କିଛି ଧରିକି ବି ମାନେ ଓ ଓହ୍ଲେଇ ପାରିଛି ମାନେ ସେ ଯେଉଁ ଗଛ ଗୁଡ଼ା ରହେ ସେଠି ସେଇଟା ଧରି ଧରିକିରି ବି ସ୍ଲିପ ନହେଇକି ବି ଠିକ୍ ଉତରି ପାରିଛି ଆଉ ଚଢ଼ିଲା ବେଲେ ତ ସପୋଟିଂ ଆକାରରେ ଚଢ଼ିଯାଏ ଆକୁ ଏ ଯେଉଁ ଉଚ୍ଚ ଦୋଳି ରହେ ସେଠି ବସିବା ପାଇଁକି ଭଲ ଲାଗେ ଏବେ କିନ୍ତୁ ସେ ଦୋଳିରେ ବସିବା ପାଇଁ ବି ଡର ଲାଗୁଛି ଯେଉଁ ଉପରକୁ ଯିବ ସେଠୁ ଉତଲା ବେଲକେ ଯେଉଁ ଜୀବନ ଟିକେ ସର କରିବ ସେଥିପାଇଁ ମୋତେ ଡର ଲାଗେ